ହ୍ୟାଲୋ ସାର୍ ମୁଁ ରାଜନଗରରୁ ଶ୍ରୀମତୀ କହୁଛି ଯେଉଁ ହାରଟା ମଗାଇଥିଲି ଆଉ ସେ ହାରଟାର ଡିଜାଇନ ଦେଖିକି ଆପଣଙ୍କୁ ମଗାଇଥିଲି ହାରଟା ପିନ୍ଧିଲି ପିନ୍ଧିଲା ଭିତରେ ଘଣ୍ଟାଠି କଲର୍ ସବୁ ଯାକ ଛାଡ଼ିଗଲା ଆମ ସାହି ପଡ଼ିଶା ଦେଖିକି କହିଲେ ହାରଟା କେଉଁଠୁ ଆଣିଥିଲୁ ମୁଁ କହିଲି ଏମିତି ଏମିତି ମଗାଇଥିଲି ନା ବହୁତ ପଇସାକୁ ହାରଟା ହୋଇନି ଏତେ ପଇସା ଦେଇକି ମଗାଇଥିଲୁ ହାରଟା କଲର୍ ଛାଡ଼ିଗଲା ଆପଣ ମୋତେ ଯେମିତି ହାରଟା ଦେଇକି ଠକିଲେ ଗ୍ରାହକ ମାନଙ୍କୁ ଏମିତି ଜିନିଷ ଦେଇକି ଠକନ୍ତୁ ନାହିଁ